ଗ୍ରାମୀଣ ପର୍ଯ୍ୟଟନକୁ କୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମର ସାମୁହିକ ବିକାଶ ଦରକାର ଗ୍ରାମ ମାନଙ୍କ ଭିତରେ ଯେଉଁ ପର୍ଯ୍ୟଟନ ସ୍ଥଳୀ ରହିଛି ଗ୍ରାମର ମନ୍ଦିର ହେଉ ଗ୍ରାମ ପାଖରେ ନଦୀ ନାଳ ମନ୍ଦିର ମସଜିଦ ଯାହା ଯେଉଁ ଶକ୍ତି ପୀଠ ବା ଶୈବ ପୀଠ ଯେଉଁ ସବୁ ଅଛି ତାକୁ ପୁନରୁଦ୍ଧାର କରାଯାଉ ପୁରୁଣା ଜିନିଷ ଯେଉଁ ଅଛି ତାକୁ ପୁନରୁଦ୍ଧାରଣ କରାଯାଉ ଯେଉଁ ୱାଟର ଫଲ ରହିଛି ଯେଉଁ ନଦୀ ନାଳ ରହିଛି ତାକୁ ପୁନରୁଦ୍ଧାର କରାଯାଉ ଏବଂ ତାକୁ ପୁନରୁଦ୍ଧାରାଣ କରିକି ତା' ପାଖରେ ତା'ର ସ୍ପଷ୍ଟ ସବୁ ଲେଖା ଯାଉ ବୋର୍ଡ ଗୁଡ଼ା ଏଟା କିଏ କାହିଁକି କେବେଠୁ ହୋଇଛି ଅତୀତର ଯେଉଁ ଆମର ପୂର୍ବ ପୁରୁଷ ମାନେ ଯେଉଁ ସବୁ ଯାହା ସବୁ କରିକି ଯାଇଛନ୍ତି ସବୁ ପାହାଡ଼ ଫାହାଡ଼ ଯେଉଁ କରିକି ଯେଉଁ ଜିନିଷ ଗୁଡ଼ାକ ସେୟାକୁ ପୁନରୁଦ୍ଧାର କରିକି ତା'ପାଖରେ ସ୍ପଷ୍ଟ ଭାବରେ ସବୁ ଲେଖା ଯେଉଁ ଲିପି ରହିଛି ସେଇଟା ସବୁ ଲେଖାଲେଖି କରିକି କରାଯାଉ ଏବଂ ସରକାରଙ୍କ ତରଫରୁ ଏଇଟା କରା ଯାଉ ଆଉ ଗ୍ରାମ ଲୋକଙ୍କର ମାନଙ୍କର ସାହାଯ୍ୟରେ କରାଯାଇ ପାରିଲେ ପ୍ରୋତ୍ସାହିତ ହୋଇପାରିଲେ ପର୍ଯ୍ୟଟନର ବିକାଶ ନିଶ୍ଚିତ ହେବ ଏବଂ ଏ ପର୍ଯ୍ୟଟନ ସ୍ଥଳକୁ ଯିବା ପାଇଁ ଭିତ୍ତି ଭୂମି ଥିବା ଦରକାର ରାସ୍ତା ଘାଟର ଡେଭଲପ କରିବା ଦରକାର ହେଲେ ପର୍ଯ୍ୟଟନର ବିକାଶ ହୋଇପାରିବ